ହ୍ୟାଲୋ ଶେଷ ଓ ତମକୁ ମୁଇଁ କହିଥିଲି ବରଗଡ଼ ଯିବାର୍ ଲାଗି ବ୍ୟାଙ୍କ ଯିବାର୍ ମୋର ଅରଜେଣ୍ଟ୍ କାମ୍ ଥିଲା ଆର୍ ଆହେ ଦେଦେ ଦେଢ଼ ଘଣ୍ଟା ହେଲା ନ ତୁମେ ନାଁ ଆସିବାର୍ ଆରୁ ମୁଇଁ କେନ୍ତା କର୍ମୀ ୟାହାଦେ ସେ ପଇସା ମୁଇଁ ସେଇ ଜଣେକେ ନାଇଁ ଦେଲେ ସେ ଚଲି ନ ପାରୁଁ ସେଥିର୍ ଲାଗି ବୋଲିକରି ଆମେ ସେ ପଇସା କାଢ଼ବାର୍ ଲାଗି ଅରଜେଣ୍ଟଲି ଜିମୁଁ ବୋଲି କରି ଇଟା କହୁଛେଁ ସେଥିର୍ ଲାଗି ବୋଲିକରି ତୁମେ ଟିକେ ଜଲ୍ଦି ଆସ ଆମେ ବରଗଡ଼ ଜିମାଁ ତୁମେ କାଁ କରି ଲେଟ୍ କରୁଛ ମୋର୍ କବାରେ ୟାଡ଼େ କିଛି ନାଇଁ ହଏଁ ତୁମେ ଦେଖ ତ ଦୁଇ ଘଣ୍ଟା ଟେନୁ ବସିଲି ନ ଫେର୍ ତୁମେ ସେ ବରଗଡ଼େ ଅଛ କେତେବେଲେ ଆସବ୍ ଆଉ ମୋତେ ଫେର୍ କେତେବେଲେ ନେଇଁ କରି ଯିବ ଏଇଟା ତ ହେଲା ବୁଆଗୁଫା ସେଥିର୍ ଲାଗି ତୁମେ ଟିକେ ଚେଷ୍ଟା କର ଯେ କେନଥି ଜଲ୍ଦି ଆସବ୍ ଜଲ୍ଦି ଆସିଲେ ଆମେ ସେନକେ ଜିମାଁ ଅନେକ କବାର୍ ଅଛି ବଜାର୍ ଟିକେ କରବାର୍ ଅଛି ବ୍ୟାଙ୍କ କେ ଜିମାଁ ପଇସାଁ ବାହାର କରମାଁ ଇସବୁ କଲାବେଲେ ଆମକୁ କେନୁ ଟାଇମ୍ ମିଲ୍ବା ଜଲ୍ଦି ଆସ